ଆମର ମାତୃଭାଷା ହେଉଛି ଓଡ଼ିଆ ମୁଁ ଓଡ଼ିଆ ଭାଷାରେ ହିଁ ପଢ଼ିଛି ବହି କିନ୍ତୁ ମୁଁ ଆଉ ଅଲଗା କେଉଁ ଭାଷାରେ ବି ବହି ପଢ଼ିନାହିଁ ମୁଁ ଓଡ଼ିଶା ଓଡ଼ିଶା ଆମର ଆଉ ଓଡ଼ିଆ ଭାଷା ହିଁ ମୋର ମାତୃଭାଷା ଆଉ ମୁଁ ଓଡ଼ିଆ ହିଁ ପାଠ ପଢ଼ିଛି ଆଉ ଓଡ଼ିଆଠୁ ମୁଁ ଅଲଗା କେଉଁ ଭାଷା ବି ପାଠ ପଢ଼ିନାହିଁ